ଏ କୁର୍ତ୍ତୀଟା ବହୁତ ଭଲ ଅଛି ଯାହା ଏହାର ଦାମ ଥିଲା ସେଇ ହିସାବରେ କୁର୍ତ୍ତୀଟା ସତରେ ବହୁତ ଭଲ ଅଛି ମୋତେ ଏଇ କୁର୍ତ୍ତୀ ବହୁତ ପସନ୍ଦ ହେଇଛି ଏହାର କଟନ୍ ବି ଭଲ ଅଛି ଆଉ ଏଇଟା ମାର୍କେଟରେ ଯେତିକି ଦର ଅଛି ତାହା ଠୁ କମ୍ରେ ମୁଁ ପାଇଲି ମୋତେ ବହୁତ ପସନ୍ଦ ହେଲା ଏଟର ଡିଜାଇନ୍ ବି ଭଲ ଅଛି ମୋତେ ବହୁତ ପସନ୍ଦ ହେଲା ଏମିତି ପ୍ରଡ଼କ୍ଟ ଆପଣମାନେ ବିକ୍ରି କରନ୍ତୁ ଏହିସବୁ ପ୍ରଡ଼କ୍ଟ ପାଇଁ ଆମେ ସବୁବେଳେ ଆମେ ଏଟା କିଣିବା ପାଇଁ ବ୍ୟସ୍ତ ରହିବି ଏ ପ୍ରଡ଼କ୍ଟ ମୋତେ ବହୁତ ଭଲ ଲାଗିଲା କାହିଁକିନା ଏହାର ଡିଜାଇନ୍ ପୁରା ବହୁତ ଭଲ ଅଛି ଏ ଡିଜାଇନ୍ ମୋତେ ବହୁତ ପସନ୍ଦ ଅଛି ଏହାର କଟନ୍ ବି ଭଲ ଅଛି ଏହାର ପ୍ରାଇସ୍ ହିସାବରେ ଏଇଟା ବହୁତ ଭଲ ଅଛି ମୋତେ ପସନ୍ଦ ହେଲା ଏହି ଏହିପରି ପ୍ରଡ଼କ୍ଟ ଆହୁରି ଦରକାର ଅଛି ମୋତେ ଏଣୁ ଏ ଏ ପ୍ରକାର ପ୍ରଡ଼କ୍ଟ ଆହୁରି ଦିଅନ୍ତୁ ଯେମିତି ଆମେ କିଣିପାରିବୁ ଏହିସବୁ ପ୍ରଡ଼କ୍ଟ ପାଇଁ ଆପଣମାନଙ୍କ ସହିତ ଆମେ ସବୁବେଳେ କଣ୍ଟାକ୍ଟରେ ରହିବି